ବର୍ତ୍ତମାନ ସମୟରେ ଅପରାଧ ବହୁତ ବଢ଼ିବାରେ ଲାଗିଛି ପ୍ରତିଦିନ କାହାର ନା କାହାର ହତ୍ୟା ହେଉଛି ଝିଅମାନେ ତ ବାଟରେ ଚାଲିବା ଅସମ୍ଭବ ଦୁଷ୍କର୍ମ ଦିନକୁ ନବେଟି ହେଉଛି ବୋଲି ମୁଁ ଜାଣିବାକୁ ପାଇଛି ଗୋଟିଏ ଦିନରେ ନବେ ଜଣ ଝିଅଙ୍କ ସହିତ ଦୁଷ୍କର୍ମ କରାଯାଉଛି କିନ୍ତୁ ଦୋଷୀମାନେ ନର୍ଦୋଷରେ ଖଲାସ୍ ହେଇଯାଉଛନ୍ତି କେତେ ଜଣ ଦୋଷୀମାନଙ୍କୁ ତ ପୋଲିସ୍ମାନେ ନ ଧରିକି ବି ପଇସା ଯୋଗୁଁ ସେମାନେ ବାହାରି ଯାଉଛନ୍ତି କେବେ ବି ଦୋଷୀମାନଙ୍କୁ କିଛି ବି କଠୋର ଦଣ୍ଡ ହିଁ ମିଳୁନି ଯଦି ଆମର ଆଇନ୍ ଠିକ୍ ଥାଆନ୍ତା ତାହେଲେ ଦୋଷୀମାନେ କେବେ ବିି ଏପରି ଭାବରେ ଦୋଷ କରିବା ପାଇଁ ଚେଷ୍ଟା ହିଁ କରିନଥାନ୍ତେ ଆମ ସରକାର ଏତେ କମ୍ଜୋର୍ ଆଉ ଏତେ ଲାଞ୍ଚବାଲା ହେଇଗଲାଣି ଯେ ସେମାନେ ପଇସାବାଲା ଲୋକମାନଙ୍କୁ ତ ଦୋଷୀ ବୋଲି ଭାବୁ ହି ନାହାନ୍ତି ଯାହା ପାଖରେ ଯେତେ ପଇସା ଅଛି ସେ ସେତେ ଦୋଷ କରି ଚାଲିଛି ପ୍ରତ୍ୟେକଟି ନେତା ପ୍ରତ୍ୟେକଟି ମନ୍ତ୍ରୀ ତାଙ୍କର ପିଲାମାନଙ୍କୁ ତ ଏମିତି ଲାଗୁଛି ଯେ ସେମାନଙ୍କୁ କେବେ ବିି କୋଉ ବିି ଆଇନ୍ ଧରି ହିଁ ପାରିବନି ପୋଲିସ୍ର ହାତ ଲମ୍ବା ବୋଲି ସମସ୍ତେ କୁହନ୍ତି କିନ୍ତୁ ପୋଲିସ୍ ଏ ପଇସା ଲୋକମାନଙ୍କ ସାଙ୍ଗରେ ମିଶିକି ତାଙ୍କଠାରୁ ଲାଞ୍ଚ ଖାଇ ତାଙ୍କ ହାତ ବାନ୍ଧିକି ବସିଛନ୍ତି ସେମାନେ କେବେ ବିି କେବେ ବିି ଯୋଉମାନ ଦୋଷୀ ଯୋଉମାନଙ୍କ ପାଖରେ ପଇସା ଅଛି ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ହିଁ କରୁନାହାନ୍ତି ସେମାନେ ଓଲ୍ଟି ସେ କେସ୍କୁ ବନ୍ଦ୍ କରିଦେଉଛନ୍ତି ଯୋଉମାନଙ୍କ ସହିତ ଦୁଷ୍କର୍ମ ହେଇଛିି ଯୋଉ ଲୋକମାନଙ୍କ ସହିତ ହତ୍ୟା ହେଇଛି ସେମାନଙ୍କ ପରିବାର ଲୋକମାନଙ୍କ ସାଙ୍ଗରେ କ'ଣ ବିତୁଛି ସେମାନେ ବୁଝିପାରୁନାହାନ୍ତି ତ ମୁଁ ଚାହୁଁଛି କି ଏ ଏପରି ଯେତିକ ସବୁ ଦୋଷୀ ଅଛନ୍ତି ସେମାନଙ୍କ ପ୍ରତି କଠୋର ଦଣ୍ଡ ଦିଆଯାଉ ଆଉ ଆଉ ଆମ ଆଇନ୍ରେ ନିହାତି ଭାବରେ ପରିବର୍ତ୍ତନ ଆସିବା ଜରୁରୀ ଆଉ ଆଇନ୍ରେ ପରିବର୍ତ୍ତନ ସେତେବେଳେ ଆସିବ ଯେତେବେଳେ ଜଣେ ସଚ୍ଚୋଟ ନେତା ସଚ୍ଚୋଟ ଅଫିସ୍ର ଆମ ଦେଶକୁ ଆସିବ ଆଉ ଆମ ରାଜ୍ୟକୁ ଆସିବ ବା ଆମ ଅଞ୍ଚଳକୁ ଆସିବ ସେଥିପାଇଁ ମୁଁ ଚାହୁଁଛି କି ଆମର ଯେତିକ ସବୁ ଜନତା ଅଛନ୍ତି ସାଧାରଣ ଜନତା ସେମାନେ ବୁଦ୍ଧି ଖଟେଇ ନା ପଇସା ଲୋଭରେ କେବେ ବିି କୋଉ ଖରାପ୍ ମନ୍ତ୍ରୀ କିମ୍ବା ଖରାପ୍ ସରପଞ୍ଚ ଏମାନଙ୍କୁ ଜିତାନ୍ତୁ ନାହିଁ ସେମାନେ ନିଜର ସାଧାରଣ ଜ୍ଞାନ ଓ ଲୋକମାନଙ୍କର ଗୁଣ ହିଁ ଦେଖି ସେମାନଙ୍କୁ ନିର୍ବାଚିତ କରନ୍ତୁ ସେଇମାନେ ହିଁ ଚାହିଁଲେ ଆମର ଏଇ ଯୋଉ ସବୁ ଦଣ୍ଡ ବି ଦଣ୍ଡର ନିୟମ ଗୁଡ଼ା ଅଛି ସେଗୁଡ଼ାକ ସବୁ ବଦଳି ପାରିବେ ଆଉ ଯେତିକ ସବୁ ଲାଞ୍ଚୁଆ ଅଫିସର୍ ଅଛନ୍ତି ନେତା ଅଛନ୍ତି ସେମାନଙ୍କୁ ତାଙ୍କ ପଦବୀ ଛାଡ଼ିବା ପାଇଁ ବାଧ୍ୟ କରାଯାଉ ମୁଁ ଏତିକି ହିଁ ଚାହୁଁଛି